ହ୍ୟାଲୋ ସାର୍ ଆପଣଙ୍କ ଏ ସରି ମ୍ୟାଡ଼ାମ୍ ଆପଣଙ୍କ ହଷ୍ଟେଲରେ କ'ଣ ବେଡ଼୍ ପାଇଁ ସୁବିଧା ଅଛି କି ମୋର ଗୋଡ଼ ଭାଙ୍ଗି ଯାଇଛି ତ ସେଇଥିପାଇଁ ବେଡ଼୍ ଦରକାର ଏକ୍ସଟ୍ରା କିଛି ସୁବିଧା ଅଛି ମେଡ଼ିକାଲ୍ ସୁବିଧା ଖାଇବା ଖର୍ଚ୍ଚ ଏବଂ ଏଟାରେ କିଛି ଚାର୍ଜେସ୍ ଲାଗିବନି ତ ଓକେ ମୋର ଗୋଡ଼ଟା ଟିକେ ବେଶି ଫ୍ରାକ୍ଚର୍ ହେଇଯାଇଛି ତ ସେଇଥିପାଇଁ ଟିକେ ଗାଡ଼ି ଫାଡ଼ି ସୁବିଧା ହୋଇଥିଲା ଭଲ ହୁଅନ୍ତା ପ୍ଲିଜ୍ ଟିକେ ଜଲ୍ଦି ଜଲ୍ଦି ଟିକେ ଗାଡ଼ିଟା ପଠାଇବାର ସୁବିଧା କରନ୍ତୁ ମୋ ଗୋଡ଼ ବେଶି ଜୋରରେ ପେନ୍ ହେଲାଣି ଆପଣଙ୍କର ଚାର୍ଜେସ୍ କେତେ ଲାଗିଯିବ ଗର୍ମେଣ୍ଟ୍ ସୁବିଧାରେ ସେମିତି କିଛି ଆସିନି କି ଓକେ ମୁଁ ଚେଷ୍ଟା କରିବି କିନ୍ତୁ ଗାଡ଼ି ଗାଡ଼ି ସୁବିଧାଟା ଟିକେ ଜଲ୍ଦି କରି ଦିଅନ୍ତୁ ଗୋଡ଼ ବେଶି ପେନ୍ ହେଲାଣି ତ ଖାଇବା ଖାଇବା ପି ଖାଇବା ପିଇବା ପାଇଁ ଭଲ ଅଛି ତ ଆପଣଙ୍କ ଆପଣ ଆପଣଙ୍କ ମେଡ଼ିକାଲରେ ନର୍ସମାନେ ସବୁ ଠିକଠାକ୍ ଚିକିତ୍ସା କରନ୍ତି ତ ବେଡ଼୍ ଜଏନ୍ ପାଇଁ କ'ଣ ଏକ୍ସଟ୍ରା ଚାର୍ଜେସ୍ ଦରକାର କି ଓକେ ଧନ୍ୟବାଦ ରଖୁଛି ଥ୍ୟାଙ୍କ୍ ୟୁ ସାର୍ ଓକେ ବାଏ